ମୁଁ ପାଠ ପଢ଼ିବା ସମୟରେ ମୋ ସ୍କୁଲରେ ବହୁତ ଯୋଗ କ୍ଲାସ୍ ହୁଏ ସାର୍ ଯୋଗ ଶିଖାନ୍ତି ଆମ ସ୍କୁଲର ବହୁତ ଜାଗା ଥାଏ ସେଇଠିରେ ସାର୍ ଯୋଗ ଶିଖାନ୍ତି ଏମିତିକି ଯୋଗ ଶିଖାଇଲା ପରେ ଶାନ୍ତି ଶୃଙ୍ଖଳା ଆମେ ରକ୍ଷା କରୁ ସାର୍ଙ୍କଠାରୁ ଯୋଗ ଶିଖୁ ନିଜେ ମଧ୍ୟ ଅଭ୍ୟାସ କରୁ ଘରେ ଯୋଗ କରିବା ଦ୍ୱାରା ଆମ ଘରେ ବହୁତ ଲୋକ ବାକ ଥାଆନ୍ତି ଗାଡ଼ିର ସାଉଣ୍ଡ ଶୁଭେ ବାହାରେ ଯିବା ଆସିବା ଦ୍ୱାରା ଯୋଗ ଆମେ କରିବା ଦ୍ୱାରା କରିବା ଦ୍ୱାରା ବି ଯେଉଁ ବ୍ଲକ ହୁଏ ସବୁ ଜାଗା ହୋଇଥାଏ ତେଣୁ ଯୋଗ କ୍ଲାସରେ ଯୋଗ କରିବା ଦ୍ୱାରା ଆମକୁ ବହୁତ ଭଲ ଲାଗିଥାଏ ଘରେ ଯୋଗ ଅଭ୍ୟାସ କରିବା ଦ୍ୱାରା ଆମର ଘରେ ଲୋକମାନେ ଶାନ୍ତି ପାଟି ତୁଣ୍ଡ ଦ୍ୱାରା ଆମେ ଯୋଗ କରିପାରୁନାହୁଁ ସେଥି ଏଥିପାଇଁ